ମୋର ବଗିଚାନେ କିରା ଖୋବେଶୀ ପତର ପତର କେ କିରା ବୋଲି କରି ଗୁଟେ ଅଛେ ସେ ସଲା ପତର ପତର ଖାଏ ସି ମସାବି ବସୁଚନ୍ ସେଥିଲାଗି ମେଡ଼ିସିନ୍ ଦୋକାନୁ ଆନିକରି ତାକେ ସ୍ପ୍ରେ କରା ହଉଛେ କିରା ଲାଗ୍ଲେ କିରାରୁ ଉଷ ଆନୁଛୁଁ ମଶା ହେଲେ ମଶାର ଉଷ ଆନି କରି ଦିଆ ହୋଉଛି ସାଲା ପରେ ଅଣ୍ଡା ଦେଇକରି ମଶା ମାନେ ବେଶୀଟା ହଇରାଣ କରୁଚନ୍ ନହେଲେ ଆମ ବଗିଚା ପୁରା ସୁନ୍ଦର ଅଛି ଭଲ୍ ଭଲ୍ ଫୁଲ ଗଛ୍ ଫୁଲ୍ ଗଛ ଫଲ୍ ଗଛ ମାନେ ବି ଲଗେଇ ଲୁଗା ଦେଇଛୁଁ ହେଲେ କାଁ କର୍ବ ମଝି ମଝିନେ କିରା ଖାଇ ଦୋଉଛି କିରା ଖାଇଲେ ଭଲ୍ ହେରା ଭଲ୍ ଇଟା ମେଡ଼ିସିନ୍ ଆନିକରି ଦେଲେ ସେ କିରା ମାନେ ମରୁଛନ୍ ଆରୁ ପ୍ରଜାପତି ବି ବହୁତ ବସୁଛନ୍ ତାକର ଦିହେ ତାକର ଠାନୁ ବି କେତେ କିରା ବି ଆନୁ ଆନୁଛନ୍ ଆଗକୁ ରଖୁଛନ୍ ସେଥିର୍ କାଜି ସେ ପ୍ରଜାପତିମାନକୁ ଉଡ଼ାବାକେ ବି ପଡ଼ୁଛେ ଟାଇମ୍ ପଡ଼ିଲେ ଆରୁ ଗଛର୍ ପତର୍ ସବୁ ସାଫ ତଲଟା ସାଫ ସଫା କରି କରି ସେନେ ସ୍ପ୍ରେନେ ମେଡ଼ିସିନ୍ ପାନି ଗୁଲି କରି ଦିଆ ହୋଉଛି ତ ଏବେ ଗଛ କୁଟ ପୁରା ବଢ଼ିଆ ଅଛି କିରା ମାନେ ନେଇ ଲାଗ୍ବା ନେଇ